ପଞ୍ଚାୟତର ମୁଖ୍ୟ ହେଉଛି ସରପଞ୍ଚ ସରପଞ୍ଚ ସେ ସବୁ ଗାଁର କେଉଁ ସୁବିଧା ସୁଯୋଗ ସବୁ ଦେଖିଥାଏ ସେ ସଁ କେଉଁଟା ଭଲ କେଉଁଟା ଖରାପ ସବୁ ଜାଣିଥାଏ ଯେମିତିକି ରାସ୍ତାଘଟ ବନ୍ଧ ଏମିତି ହାଟ ଏମିତି ସବୁ ରାସ୍ତାର କେମିତି ସଫା ହେବା ଏସବୁ ଜିନିଷ୍କେ ବି ସେ ଧ୍ୟାନ୍ ଦେଇଥାଏ ଆଉ ଆଉ ପଞ୍ଚାୟତର ବହୁତ ଯୋଉଁ ନଳକୂଅଁ ସଫା ସୁଫି କେଉଁ ସବୁ ଜିନିଷ୍କେ ବି ସେ ଧ୍ୟାନ୍ ରଖିଥାଏ ତାପଛେ ସେ ଗୋଟିଏ ବନ୍ଧର କେମିତି ମାଛ ଚାଷ ଏନ୍ ତାଇପର ବି ସବୁ ଭଲସେ କରିଥାଏ